ହଁ ଏଠି ଆମର ଭଲ କାମ ଚାଲିଛି ଆଉ କେଉଁ ଗାଁରୁ ଆସୁଛନ୍ତି ଆସନ୍ତୁ ଶୀଘ୍ର ଆଉ ଆମର ସବୁବେଳେ ଏଠି ଭଲ କାମ ଚାଲିଛି ଆଉ ଆମେ ତ ଲୋକଙ୍କ ସେବାରେ ଅଛୁ ଆଉ ଆପଣ ଯେଉଁ ଯାହା କହିବେ ଆମେ ଆପଣଙ୍କ କାମ ଠିକ୍ଠାକ୍ରେ କରିବୁ ଆଉ ନୂଆ ମେଡ଼ିକାଲ ହେଉଛି ଆମର ଲୋକ ବହୁତ ହେଉଛନ୍ତି ଆମର ଷ୍ଟାଫ୍ମାନେ ସବୁ ଭଲ କାମ କରୁଛନ୍ତି ଆଉ ଆସନ୍ତୁ ଆଉ ହୁଁ ହଁ ହଁ ହଁ ଆମ ମେଡ଼ିକାଲରେ ସବୁ ସେବା ଚାଲିଛି ଆମେ ସବୁ ସେବା ଲୋକଙ୍କୁ ଠିକ୍ ଭାବରେ ଯୋଗାଉଛୁ ଆମର ଆମ ମେଡ଼ିକାଲର ନାଁ ବିକାଶ ହୋଇଛି ଦିନକୁ ଦିନ ଆଉ ଆସି ଆସନ୍ତୁ କିଛି ଅସୁବିଧା ନାହିଁ ସବୁପ୍ରକାର ସେବା ଆମେ ଲୋକଙ୍କୁ ଯୋଗେଇ ଦେବୁ ହଉ ଆସନ୍ତୁ ଆଉ ଆସିଲେ ସବୁ ଆମେ ଯୋଗାଯୋଗ କରମୁ ହଉ ମୁଁ ରହୁଛି ଆଉ